ମୋର ସ୍ୱପ୍ନ ନୃତ୍ୟକାର ହବାର ଥିଲା କାରଣ ନୃତ୍ୟକାର ହୋଇ ମୁଁ ରାଜ୍ୟ ଦେଶ କିମ୍ବା ଅନ୍ୟ ଦେଶରେ ସାଂସ୍କୃତିକ ପ୍ରଦର୍ଶନ କରିବାକୁ ଚାହୁଁଥିଲି ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରିବାକୁ ଚାହୁଁଥିଲି ଏବଂ ଆମ ଓଡ଼ିଶାର ନୃତ୍ୟ ହେଉଛି ଓଡ଼ିଶୀ ଯାହାଦ୍ୱାରା ମୁଁ ଓଡ଼ିଶୀ ଡ୍ୟାନ୍ସ ଶିଖିବାକୁ ମୋର ଆଗ୍ରହ ଥିଲା କିନ୍ତୁ ଯେପରିକି ମୋ ପରିସ୍ଥିତି ଖରାପ ଥିବା ଯୋଗୁଁ ମୁଁ ଆଗକୁ ବଢ଼ି ପାରିଲି ନାହିଁ ଏବଂ ଖାସ୍ ସେଇ ଲକ୍ଷ୍ୟରେ ହାସଲ ମଧ୍ୟ କରିପାରିଲି ନାହିଁ କିନ୍ତୁ ମୁଁ ନୃତ୍ୟକାର ଅନୁସାରେ ଏକ ହାସ ଏକ ନିର୍ଦ୍ଧିଷ୍ଟଟା ନିର୍ଦ୍ଦିଷ୍ଟ ସ୍ଥାନରେ ମୁଁ ହାସଲ କରିବାକୁ ଚାହୁଁଥିଲି ଏବଂ ସମସ୍ତଙ୍କୁ ଦେଖେଇବାକୁ ଚାହୁଁଥିଲି ଯେ ମୁଁ ମଧ୍ୟ କିଛି କରିପାରେ ତ ଏହିସବୁ ମୋର ଅସୁବିଧା ଏବଂ ଘରଙ୍କର ଘର ମାନେ ଘରେ ମା' ବାପାଙ୍କର ବିନା ଅନୁଭୂତିରେ ତ ମୁଁ କିଛି କରିପାରିବି ନାହିଁ ତାହାଦ୍ୱାରା ମୁଁ ନୃତ୍ୟ ଶିଖିପାରିଲି ନାହିଁ ମୁଁ ଏକ ଚିତ୍ରକାର ମଧ୍ୟ ହେବାକୁ ଚାହୁଁଥିଲି ଚିତ୍ରକାର ମୁଁ ସାନବେଳଠୁ ହିଁ ଚିତ୍ରର ଅଭ୍ୟାସ କରିଥିଲି ଚିତ୍ରକାର ହବା ପାଇଁ ମୋତେ ନିର୍ଦ୍ଦିଷ୍ଟ ଶିକ୍ଷକ ମିଳିଲା ନାହିଁ ଯାହାଦ୍ୱାରା ମୁଁ ଏକ ହାସ ଏହି ଯେଉଁ କଳାରେ ଚିତ୍ରାଙ୍କନ କଳାରେ ମୁଁ ହାସଲ ମଧ୍ୟ କରିପାରିଲ ନାହିଁ ଯେ ଯେଉଁ ସମୟରେ ସମସ୍ତଙ୍କର ମୁୁଁ